ଆମ ଧର୍ମ ହେଉଛି ହିନ୍ଦୁ ଧର୍ମ ଆମ ଧର୍ମ ଆମ ହିନ୍ଦୁ ଧର୍ମରେ ଆମ ପରିବାର ସମସ୍ତେ ସମସ୍ତଙ୍କର ଯତ୍ନ ନେଇଥାଉ ଆମ ହିନ୍ଦୁ ଧର୍ମରେ ଛୋଟ ବଡ଼ କି କାହାକୁ ଘର ସମସ୍ତେ ସମୟ ଆମେ ହିନ୍ଦୁ ଧର୍ମରେ ପରସ୍ପର ବହୁତ ଭଲ ପାଇଥାଉ ଆମେ ସମସ୍ତେ ସମସ୍ତଙ୍କ ସମସ୍ତେ ସମସ୍ତଙ୍କୁ ଭଲ ପାଇବା ଦେଇଥାଉ ଛୋଟାନ ଛୋଟମାନଙ୍କୁ ସ୍ନେହ ଶ୍ରଦ୍ଧା ଭଲ ପାଇବାରେ ବା ମାନଙ୍କୁ ସମୟ କରିଥାଉ ଆମେ ଆମ ପରିବାରରେ ସମସ୍ତେ ସମସ୍ତଙ୍କର ଯତ୍ନ ନେଇଥାଉ ଆମେ ଭାଇ ଚାରା ରଖିଥାଉ ଆମ ଭିତରେ ବହୁତ ସ୍ନେହ ପ୍ରେମ ଯତ୍ନ ଶ୍ରଦ୍ଧାଭାବ ରହିଥାଏ ଆମ ପରିବାରରେ କାହାକୁ ଜ୍ୱର ହେଲେ ଆମେ ନିଜକୁ ମଧ୍ୟ ଭଲ ଲାଗେନି ଆମେ କେହି ଖାଉ ପିଉ ନାହିଁ ଆମ ସାଙ୍ଗ ଯଦି ଅସୁବିଧାରେ ଥାଏ ତ ଆମେ ତାକୁ ସାହାଯ୍ୟ କରିଥାଉ ଆମ ସାଙ୍ଗମାନେ ବହୁତ ବଡ଼ କି ଆମକୁ ବି ଖାଇବାକୁ ଦେଇଥାନ୍ତି ଆମ ଘରେ ବହୁତ ଯତ୍ନ କରିଥାନ୍ତି ସେ ସେମାନଙ୍କର ସେମାନେ ସେମାନଙ୍କର ପରିବାରରେ ବହୁତ ଯତ୍ନରେ କରିଥାନ୍ତି